ମୁଁ ଏକ ବହି ବଜାରରୁ କିଣି ଆଣିଲି ଯେଉଁ ବହିରେ ତା ର କାଗଜ ଗୁଡ଼ିକ ବହୁତ ନିମ୍ନମାନର ଥିଲା ମୁଦ୍ରଣ ବି ସ୍ପଷ୍ଟ ନଥିଲା ପଢ଼ିବାରେ ବହୁତ ବାଧା ସୃଷ୍ଟି ହେଉଥିଲା ଏବଂ ସେ ବହିଟିରେ ବିଭିନ୍ନ ପୃଷ୍ଠା ବିଭିନ୍ନ ପୃଷ୍ଠା ସହିତ ଜଡ଼ିତ ହୋଇ ଲାଗିରହିଥିଲା